ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେହେତୁ ଆପଣଙ୍କର ଇଏ ଅଟୋରେ ଆମେ ଆସିକି ଓଲା ଗାଡ଼ିଟା ଆଉ ଏ ବର୍ତ୍ତମାନ ବହୁତ ସୁବିଧା ହୋଇପାରିଛି ଯାହା ପାଇଁ ଏତେ ରାତିରେ ଆପଣ ଆମକୁ ମନେ ସୁରକ୍ଷିତରେ ଆଣିକି ଘରେ ପହଞ୍ଚାଇ ପାରିଛନ୍ତି ଯାହା ପାଇଁ ଆମେ ସୁବିଧାରେ ଆସିକି ଘରେ ପହଞ୍ଚିପାରିଛୁ ଆଉ ବହୁତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କାରଣ ଆପଣ ବହୁତ ଉଦାରମନା ତେଣୁ ଆପଣଙ୍କ ଋଣ ଆମେ କେବେ ସୁଝି ପାରିବୁନାହିଁ କାରଣ ଏତେ ବିଳମ୍ବିତ ରାତି ହୋଇଥିବାରୁ କୌଣସି ନା କୌଣସି ଜାଗାରେ ଯଦି କେହି ଖରାପ ଲୋକ ପଡ଼ିଥାନ୍ତେ କିମ୍ବା ଖରାପ ଡ୍ରାଇଭର ହେଇଥାନ୍ତେ ତା'ହେଲେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା ତେଣୁ ଆପଣ ଜଣେ ବହୁତ ଭଲ ମଣିଷ ଆଉ ରାତି ଏତେ ଅଧ ରାତିରେ ଆପଣଙ୍କ ଅଟୋ ଓଲା ବୁକିଂ କରିଥିଲୁ ଆମେ ତଥାପି ଆମକୁ ଟିକେ ଡର ଲାଗୁଥିଲା ଆପଣ ଆଣିକି ଠିକ ସମୟରେ ଆଉ ଭଲ ଭାବରେ ଆଣିକି ପଞ୍ଚାଇଦେଇ ଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ଆପଣ ବହୁତ ଭଲ ମଣିଷ ତେଣୁ ମୁଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି